ପାଞ୍ଚଟି ଜିଲ୍ଲାର ନାମ ପାଞ୍ଚଟା ଜିଲ୍ଲାର ନାମ ହେଲା ଆମର କେନ୍ଦୁଝର ଗଞ୍ଜାମ ପୁରୀ କଟକ ବଲାଙ୍ଗୀର ଇତ୍ୟାଦି ଆମର ଜିଲ୍ଲା ମାନେ କ'ଣ ମାନେ ରାଜ୍ୟକୁ ପୁଣି ତିରିଶିଟା ଜିଲ୍ଲାରେ ବିଭକ୍ତ କରାହେଇଛି ତ ସେଇ ରାଜ୍ୟଗୁଡ଼ା ରାଜ୍ୟଗୁଡ଼ାକୁ ଆମର ଚାରି ଚାରିଟା ଭାଗରେ ତିରିଶଟା ଭାଗରେ ବିଭକ୍ତ ରାଜ୍ୟଗୁଡ଼ାକୁ ଯେଉଁଟାକି ଯା ଯାର ନାଁ ହେଲା କି ଜିଲ୍ଲା